ଆମ ପରିବାରର ଆମେ ଚାରି ଜଣ ସଦସ୍ୟ ବାପା ମା' ଭାଇ ଭଉଣୀ ମୁଁ ସାଙ୍ଗ ହୋଇକି ସବୁବେଳେ ମାନେ ମାନେ ବୁଲାବୁଲି କରିବା ପାଇଁ ଭଲ ଭଲ ଜାଗାକୁ ଯାଉ ଆଉ ଖିଆପିଆ ସାଙ୍ଗ ହୋଇକି ସବୁବେଳେ କରୁ ବାପା ମା'ମାନେ ସବୁବେଳେ ଚାହାନ୍ତି କି ନିଜ ପିଲାମାନଙ୍କର ଖୁସି ଦେଖିବା ପାଇଁ ନିଜ ଖୁସି ପାଇଁ ବାପା ମା'ମାନେ ବହୁତ ପରିଶ୍ରମ କରିଛନ୍ତି ଆଉ ବହୁତ ବି ଚେଷ୍ଟା କରିଛନ୍ତି କି ପିଲାମାନେ କେମିତି ତାଙ୍କ ଲାଇଫ୍ରେ ଭଲରେ ରୁହନ୍ତୁ କୌଣସି ଝଗଡ଼ା ଝାଣ୍ଟି କିମ୍ବା ସାଙ୍ଗସାଥି ସହିତ କଳି କରିବା କିମ୍ବା କାହା ସହିତ ଅଲଗା ହୋଇକି ରହିବା ସେସବୁ ବାପା ମା'ମାନେ କେବେ ବି କୌଣସି ବାପା ମା' ଚାହାନ୍ତିନି ଖାସ୍ କରି ମୋ ବାପା ମା'ମାନେ ସେମିତି ବି କରିବା ପାଇଁ ମୋତେ କେବେ ହେଲେ ମୋତେ ବାଧ୍ୟ କରି ନାହାନ୍ତି କି କାହା ସହିତ ଝଗଡ଼ା କରିବା ପାଇଁ ବି ଚେଷ୍ଟା କରି ନାହାନ୍ତି ଖାଇବା ପିଇବା ପାଇଁ ଯେତେବେଳେ ଯାହା ବି ଦରକାର ବାପା ମା'ମାନେ ଦେଇଛନ୍ତି ସବୁବେଳେ ମୋତେ କୋପୋରେଟ୍ କରିଛନ୍ତି ମାନେ ପାଠ ଶାଠ ପଢ଼ିବା ପାଇଁ କେମିତି ବାପା ମା'ଙ୍କର ନାଁ ରଖିବା ପାଇଁ ସମସ୍ତଙ୍କ ଆଗରେ ମାନେ ଭଲ ବ୍ୟବହାର ଦେଖାଇବା ଆଉ ହେଉଛି ନିଜ ଚାଲି ଚଳଣିକୁ ନେଇକି ସମାଜରେ କେମିତି ମାନେ ଭଲରେ ବଞ୍ଚିବାକୁ ହେବ ସେସବୁ ବି ବାପା ମା'ମାନେ ସବୁବେଳେ ବି ଆମକୁ କୁହନ୍ତି ଆଉ ସନ୍ଧ୍ୟା ହେଲେ ଖାସ୍ କରିକି ବର୍ଷା ପାଗରେ ଆମେ ସାଙ୍ଗ ହୋଇକି ବସିକି ମାନେ ମୁଢି ହେଉ ମାନେ ମିକ୍ସ୍ଚର୍ ହେଉ ସବୁ ସାଙ୍ଗ ହୋଇକି ବାପା ବୋଉ ସମସ୍ତେ ବି ଖାଆନ୍ତି ଆଉ ହେଉଛି ସାଙ୍ଗସାଥି ମାନେ ବି ଆସନ୍ତି ଆମ ପାଖକୁ ବସାଉଠା କରନ୍ତି ବୁଲାବୁଲି କରନ୍ତି ଖିଆପିଆ ଏବଂ ବୁଲାବୁଲିରେ ଦିନ ହସ ଖୁସିରେ ବି ବିତିଯାଏ କିଛି ବି ମାନେ କୌଣସି ପ୍ରକାର ଅସୁବିଧା ବି ହୋଇ ନଥାଏ ତା'ପରେ ବି ସାଙ୍ଗମାନେ ବହୁତ ଚେଷ୍ଟା କରନ୍ତି କି ମାନେ ଆମ ଫାମିଲି ମେମ୍ବର୍ ସହିତ କେମିତି ସବୁବେଳେ ହସ ଖୁସିରେ ରହିବା ପାଇଁ ନିଜ ପରିବାରଠାରୁ ବି ଆମ ଫାମିଲିକୁ ବି ବହୁତ ଭଲପାଇବା ଦିଅନ୍ତି ଆମ ସହିତ ମିଶନ୍ତି ତା'ପରେ ବୁଲାବୁଲି କରିବା ପାଇଁ ସାଙ୍ଗମାନେ ଯାଉ ଆଉ ମୋର ଗୋଟେ ସାଙ୍ଗ ଥିଲା ତା ନାଁ ହେଉଛି ପ୍ରଶନ୍ତ ସେ ଯେ ବହୁତ ଭଲ୍ କିନ୍ତୁ ଲଭ୍ ମାନେ ସବୁ ପ୍ରକାର ମାନେ ଚେଷ୍ଟା କରେକି ବୁଲାବୁଲିଠୁ ଆରମ୍ଭ କରି ସବୁ କିଛି କରିବା ପାଇଁ ଏମିତିରେ ଖେଳ ହେଉ ଲଭ୍ ହେଉ ମାନେ ଗୀତ ଡ୍ୟାନ୍ସ ସବୁକିଛିକୁ ନେଇକି ସେ ସବୁବେଳେ ଚେଷ୍ଟା କରେକି ମାନେ ହାପି ରହିବା ପାଇଁ ତା'ପରେ ବି ସେ କଲେଜ୍ ଯାଏ ଆଉ ହେଉଛି ଝିଅପିଲାଙ୍କୁ ମାନେ କ'ଣ କହିବି ସାଙ୍ଗ ବିଷୟରେ ଝିଅପିଲାଙ୍କୁ ଲାଇନ୍ ମାରିବାରେ ସେ ଧୁରନ୍ଧର ଆଉ କଲେଜ୍ ବାହାନାରେ ବହୁତ ବୁଲାବୁଲି କରେ କିନ୍ତୁ କୌଣସି ଝିଅ ମାନେ ନମ୍ବର୍ ଆଣିକି ଫୋନ୍ କରିକି ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରେ ଆଉ ଅଲଗା କିଛି ହେଲେ ମାନେ ଏମତି ଖିଆ ପିଆକୁ ନେଇକି ସବୁବେଳେ ସେ ହାପି ରହିବା ପାଇଁ ଚେଷ୍ଟା କରେ